ଭାଇ ଗୋଦରେଜ୍ କମ୍ପାନୀର କିଛି ଆଲମିରା ଅଛି କି ଭାଇ ତା'ର ସବୁଠୁ ସ୍ମଲ୍ ଆଉ କେତେ ପଡ଼ିବ ଆଉ ମଝିଟା ଭାଇ ମୁଁ ଗୋଦରେଜ୍ କମ୍ପାନୀର ନେବି ବଡ଼ ମିଳିବ ମୋ ଭଉଣୀ ବାହାଘର ଅଛି ତ ଭାଇ ମୋ ଅନୁସାରେ ମୁଁ ଯଦି ଗୋଦରେଜ୍ ତିଆରି କରିବାକୁ କହିବି ତୁମେ ତିଆରି କରିପାରିବ କେତେଦିନ ଲାଗିବ ଯେଉଁ କଲର୍ କହିବି ସେହି କଲର୍ କରି ପାରିବେ ଏ ସି ସି କ୍ୟାମେରା ଲାଗିପାରିବ ତା ଦେହରେ ଭାଇ ମିରର୍ ଦୁଇଟା ଲାଗିବ ଆଚ୍ଛା ସେଥେରେ ବକ୍ସ ଜାଗା ଧରିବ କେତୋଟି ବକ୍ସ ଜାଗା ଧରିବ ଭାଇ ମୋର ସବୁ ପୁରା ସେ ଫି ଗୋଦରେଜ୍ ଯାକ ତା ଏଲ ଇ ଡ଼ି ବଲ୍ ଫିଟିଙ୍ଗ୍ କରିଦେବେ ରେଟ୍ କେତେ ଆସିବ ଅଧିକ ହେଇ ଯାଉଛି ଭାଇ ଚାଳିଶ ଆଉ ଟିକେ କମାଇ ଦିଅ ଆଉ ଭାଇ କଲରଟା ନାଲି କଲର୍ କରି ଦେବ ଆଜ୍ଞା ପିଲା ପଠାଇବେ ନାଁ ମୁଁ ଯିବି ଆଣିବାକୁ ଆପଣ ସବୁଯାକ ପଇସା ମିଶାଇକି କୁହ ସବୁଯାକ ପଇସା ମୋତେ କୁହ ମାନେ ଆଲମିରା ସହ ସବୁ ପଇସା ମିଶାଇକି ଆଡ଼ଭାନ୍ସ୍ କେତେ ଟଙ୍କା ରଖିବ ହଉ ଭାଇ ଦେଇ ଦେଉଛି ହଉ ଭାଇ ଠିକ୍ ଅଛି